ଚାଷ୍ ତ ଆମେ ସମସ୍ତେ ଜାନୁଚୁଁ ଯେ ଚାଷେ ବହୁତ୍ ପାଏନ୍ ଲାଗ୍ସି ଆରୁ ଖାଲି କେନାଲର୍ ପାଏନ୍ ହେଲେ ନାଇଁ ହୁଏ ଆଜ୍ଞା ଆମର୍ ମେଘର୍ ପାଏନ୍ ବି ଆମକୁ ଦର୍କାର୍ ଆଏ ଉପର୍ବାଲା ଆଜ୍ଞା ଯଦି ନେ ଚାହବା ତ ଆଜ୍ଞା ଚାଷ୍ ଭଲ୍ ଭାବେ ନେ ହୁଏ ସେଥିଲାଗି ଆଜ୍ଞା ଆମର୍ ଯେନ ପାଣିପାଗ ଅଛେ ଆମେ ପାଣିପାଗ ଉପ୍ରେ ବି ଯେନ୍ ନିର୍ଭର୍ କରୁଚୁ ଆମେ ଯେନ୍ ଆସଟି କର୍ସୁଁ ସେଟା ବି ଆମ୍କୁ ଆଜ୍ଞା ବହୁତ୍ ଦର୍କାର୍ ପଡ଼୍ସି ଆରୁ ଆରୁ ଯେତେବେଲେ ପାଏନ୍ ଆମକୁ ଜହ ମିଲୁଛେ ଆଜ୍ଞା ଭଲ୍ ଭାବେ ସମୟାନ ବର୍ଷା ହେସି ଆମକୁ ସେଟା ଚାଷ୍ କବାର୍ ଲାଗି ଆଜ୍ଞା ଗୁଟେ ଯେନ୍ ଆମେ କହୁଚୁ ପ୍ରେରଣା ଦିଏ ବୋଲୁଚୁଁ ସେଟା ଭଲ୍ ଲାଗ୍ସି ଆଜ୍ଞା ଆରୁ ଆଜ୍ଞା ଚାଷ୍ କରିଥିମା କରିଥିମା ଧାନ୍ ହେବାକେ ଯାଉଥିବା ଯାଉଥିବା ଆଜ୍ଞା ଯେନ୍ ପୁକ୍ ଯୋଗ ଲାଗିଯାଏସି ଆର୍ ପାଏନ୍ ନେବର୍ଷେ ଆରାଯେନ୍ ଫସଲ୍ ଆଜ୍ଞା ଖରାପ୍ ହେଇଯାଏସି ସେଥିରଲାଗି ଆଜ୍ଞା ମନ୍ ଟିକେ ଦୁଃଖ୍ ଲାଗ୍ସି ଆର୍ ଆମର୍ ପାଖେ କୌଣସି ପ୍ରକାରର ବିକଳ୍ପ ନାଇଁନ ବିକଳ୍ପ ବେଲେ କାଣା ଆମର୍ ହାତେ ଯାହା ହେସି ଆମେ ତାହା ଚାଷ୍ କର୍ସୁଁ ସେନ୍ତା ଭାବେ ଚାଷ୍ କର୍ସୁଁ ସେନ୍ତା ଭାବେ ଉଷୁ କଷା ଦେସୁଁ ହେଲେ ଆଜ୍ଞା ଯେନ୍ ଫସଲ୍ ନଷ୍ଟ ହେଇଯାଇସି ସେଥିଲାଗି ଆଜ୍ଞା ମନ୍ ଖରାପ୍ ଲାଗ୍ସି ଆଜ୍ଞା